ଭାରତରେ ବିଭିନ୍ନ ପ୍ରକାରର ରୋଷେଇ ହୋଇଥାଏ ବିଭିନ୍ନ ଭାଷାଭାଷୀ ଲୋକ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି ଆମେ ବହୁତୁ ପ୍ରକାରର ରୋଷେଇ କରିଥାଉ ଯାହାକି ଭାତ ଡାଲି ଖଟା ଖିରି ମିକ୍ସଚର୍ ତରକାରୀ ପନିର୍ ଇତ୍ୟାଦି ଇତ୍ୟାଦି ହେଉଛି ଶାକାହାରୀ ଭୋଜନ ଆଉ ଆମ ଭାରତର ଲୋକମାନେ ବିଭିନ୍ନ ପ୍ରକାରର ମାଂସହାରୀ ଖାଦ୍ୟ ମଧ୍ୟ ଭୋଜନ କରିଥାନ୍ତି ଯଥା ମାଛ ମାଂସ ଚିକେନ୍ ଇତ୍ୟାଦି ରୋଷେଇ କରି ଖାଇବାକୁ ପସନ୍ଦ କରିଥାନ୍ତି ଆମର ଓଡ଼ିଶାର ଓଡ଼ିଶାରେ ବିଭିନ୍ନ ପ୍ରକାରର ପର୍ବପର୍ବାଣିମାନ ରହିଛି କହନ୍ତି ଯେ ଓଡ଼ିଆଙ୍କର ବାରମାର ମାସରେ ତେର ପର୍ବ ଏହି ପର୍ବପର୍ବାଣିରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଇ ଖାଇଥାଉ ଯାହାକି ଅନ୍ୟ ରାଜ୍ୟରେ ନାହିଁ ଆମ ଓଡ଼ିଶାର ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି ସଂସ୍କୃତି ପରମ୍ପରା ହେଉଛି ବହୁତ ଉଚ୍ଚ କୋଟିର ଆମର ବିଭାଘର ବ୍ରତଘର ଇତ୍ୟାଦିରେ ବିଭିନ୍ନ ସ୍ୱାଦଯୁକ୍ତ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ ଆମ ଘରକୁ କୌଣସି ଅତିଥି ଆସିଲେ ଆମେ ତାଙ୍କୁ ଅନେକ ପ୍ରକାରର ଭୋଜନ ରୋଷେଇ କରି ପରଷୁ ଥାଉ ଯଥା ଭେଜ୍ ଓ ନନ୍ ଭେଜ୍ ଇତ୍ୟାଦି ବ୍ୟଞ୍ଜନ ପରିବେଷଣ କରିଥାଉ ଓଡ଼ିଶାବାସୀଙ୍କର ଖାଦ୍ୟପେୟ ବହୁତ ଉଚ୍ଚକୋଟିର ଥାଏ ଯାହାକି ଅନ୍ୟ ରାଜ୍ୟର ଲୋକମାନଙ୍କର ନଥାଏ ଏହାକୁ ଖାଇଲେ ଲୋକମାନଙ୍କର ଆତ୍ମତୃପ୍ତି ହୋଇଯାଆନ୍ତି ଆମ ଓଡ଼ିଶାର ମଧ୍ୟ ଏକ ପ୍ରଧାନ ଖାଦ୍ୟ ହେଉଛି ପଖାଳ ଯାହାକି ମୁଖ୍ୟତଃ ଓଡ଼ିଆମାନେ ପସନ୍ଦ କରିଥାନ୍ତି ଓଡ଼ିଆମାନଙ୍କର ମୁଠେ ପଖାଳ କଂସା ହେଲେ ତାଙ୍କର ଦିନ ଆରାମରେ ଚାଲିଥାଏ ଆମେ ଓଡ଼ିଆମାନେ ପଖାଳ ଦିବସ ପାଳନ ମଧ୍ୟ କରିଥାଉ ଯାହାଫଳରେ ଏହି ପଖାଳ ଖାଇବା ଦ୍ଵାରା ପେଟ ଥଣ୍ଡା ହୋଇରହିତ୍ର ରହିଥାଏ ଅନେକ ରୋଗ ବେମାରରୁ ମୁକ୍ତି ମିଳିଥାଏ ଆମ ରାଜ୍ୟର ଲୋକମାନେ ପଖାଳ ଖାଇବାକୁ ବହୁତ ପସନ୍ଦ କରନ୍ତି କୌଣସି ରାଜ୍ୟରେ ରୁଟି ଖାଇବାକୁ ପସନ୍ଦ କରନ୍ତି ତ କେଉଁଠି ମାଂସ କିନ୍ତୁ ଆମ ଓଡ଼ିଆ ଓଡ଼ିଆମାନେ ପଖାଳ ମୁଠିଏ ହୋଇଗଲେ ତାଙ୍କର ଆନନ୍ଦର ସୀମା ରହିନଥାଏ ଆମ ଭାରତରେ ତ ଅନେକ ରାଜ୍ୟ ଅଛି ଅନେକ ଜିଲ୍ଲା ଅଛି କିନ୍ତୁ ଆମ ଓଡ଼ିଶାର ତଳରେ ସବୁଠାରୁ ମୁଖ୍ୟ କଥା ହେଲା ଆମ ଓଡ଼ିଆମାନଙ୍କର ଖାଇବା ଅତିଥି ଚର୍ଚ୍ଚା ବହୁତ ଭିନ୍ନ ଧରଣର ଏହାକୁ ଆମର କୁହାଯାଏ ଓଡ଼ିଆଙ୍କର ଖାଦ୍ୟ ତାଙ୍କର ବିଭିନ୍ନ ପର୍ବପର୍ବାଣି ମଧ୍ୟ ପାଳନ କରାଯାଏ ଏହି ପର୍ବପର୍ବାଣିରେ ପିଠା ମିଠା ଖିରି ପୁରୀ ଅନେକ ସ୍ୱାଦ ଯୁକ୍ତ ଖାଦ୍ୟ ରନ୍ଧନ କରି ନିଜେ ଖାଇ ଅନ୍ୟମାନଙ୍କୁ ମଧ୍ୟ ବଣ୍ଟା ଯାଇଥାଏ ଏହି ଖାଦ୍ୟ ଖାଇଲେ ଆତ୍ମା ତୃପ୍ତି ହୋଇଥାଏ ଆମ ଭାରତରେ ତ ଅନେକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହେଉଅଛି କିନ୍ତୁ ଆମ ଓଡ଼ିଆମାନଙ୍କ ଭୋଜନରେ ସବୁଠାରୁ ସ୍ୱାଦଯୁକ୍ତ ଭୋଜନ ତିଆରି ହୋଇଥାଏ